ଆମେ ଯେତେବେଳେ ଇଣ୍ଟରଭିୟୁ ଯାଇଥିଲୁ ଆମର ପୋଲିସ ଟ୍ରେନିଂ ଇଣ୍ଟରଭିୟୁରେ ଯେ ସେତିକିବେେଳେ ଆମର ପାଖରେ ଜଣେ ସାଙ୍ଗ ଗୋଟେ ଥିଲା ମାନେ କ୍ରସ୍ କଣ୍ଟ୍ରି ହେବା ଭିତରେ ବଲେ ଯେଉଁଟାକି ପାଞ୍ଚ କିଲୋମିଟର ଧାଇଁବାର ପୁରା ସ୍ଲୋ ସ୍ଲୋ ଯେଉଁଟାକି ଚାଲି ଚାଲି ଧାଇଁଲା ଭଳିଆ ସେତିକିବେଳେ ଗୋଟେ ଆମର ନିଜର ସାଙ୍ଗ ମୁତିମୁତି ଯାଉଥିଲା ସେ ନିଜେ ମାନେ ଯେମିତି କରିବି ସେ ପାଞ୍ଚ କିଲୋମିଟରଟା କମ୍ପ୍ଲିଟ୍ କରିବାର ଅଛି ମାନେ ସମ୍ପୂର୍ଣ୍ଣ କରିବାର ଅଛି ସେମିତି ସେ ଧାଉଁ ଧାଉଁ ମୁତିମୁତି ଧାଉଁ ଥିଲା ସେଇଟା ଗୋଟେ ଏମିତି ହସ ଆଜି ପର୍ଯ୍ୟନ୍ତ ସେଇଟା ଭୁଲି ହଉ ନାହିଁ କାହିଁକିନା ଆମେ ସମସ୍ତେ ସିଲେକ୍ସନ୍ ହେଇଯାଇଥିଲୁ ସେଠି କେବଳ ମୁଁ ହିଁ ବାକି ରହିଗଲି ମାନେ ମୋର ବି ସବୁ କମ୍ପ୍ଲିଟ୍ କରିସାରିଥିଲି ହେଲେ ସେ ଜୋକ୍ଟା ଆଜି ପର୍ଯ୍ୟନ୍ତ ମନେ ରହିଯାଇଛି